ହ୍ୟାଲୋ ହଁ କୁହନ୍ତୁ ତିରିଶ ଟଙ୍କା ଉଷୁନା ଚାଉଳ ପଚିଶ ଟଙ୍କା ଅଛି ଚାଳିଶ ଟଙ୍କା ଅଛି ଯେତେ ପଇସାରେ ଆପଣ ନେଇପାରିବେ ନାଇଁ ଚାଉଳ ଆମର ନାହିଁ ତାକୁ ନାହିଁ ଶୁଣନ୍ତୁ କହୁଛି ଚାଉଳ ବିଭିନ୍ନ ପ୍ରକାର କ୍ଵାଲିଟି ଅଛି କ୍ଵାଲିଟି କି ନେଇକି ପଇସା ତେଣୁ ଯେଉଁ କ୍ଵାଲିଟିର ଆପଣ ନେବେ ସିନା ଦେଖିକି ସିନା କହିବେ ସେଠି ଚାଉଳ କିଛି କିଛି ଦଶ ଟଙ୍କା ଏଇଠି କାହିଁକି ଦଶ ଟଙ୍କା ହେଲାନି ସେଇ ଚାଉଳର କ୍ଵାଲିଟି କ'ଣ ଏଇ ଚାଉଳର କ୍ଵାଲିଟି କ'ଣ ସେମିତି କହି ହେବକି କେତେ ମାସ ଖର୍ଚ୍ଚାନ୍ତ କେତେ ହେଉଛି ନା ନାଇଁ ଆମର ଖର୍ଚ୍ଚ ଅଧିକା ନୁହଁ ସେଠୁ ନାହିଁ ନାହିଁ ରଣପୁରରେ ରଣପୁରରେ ଯେଉଁ ଜିନିଷଟା ରଣପୁରରେ ଯେଉଁ ଜିନିଷଟା ଆପଣଙ୍କର ଦଶ ଟଙ୍କା ଦେଇକି କିଣିବେ ଏଠି ଆପଣଙ୍କର ବାର ଟଙ୍କା ପନ୍ଦର ଟଙ୍କା ଦେଇକି ନିଶ୍ଚୟ କିଣିବେ କାହିଁକିନା ଆମର ଗାଡ଼ି ଖର୍ଚ୍ଚ ପଡ଼ିଯାଉଛି ତେଣୁ ସେହି ଅନୁସାରେ ଆମେ ବିକୁଛୁ ତାର କ୍ଵାଲିଟି ବିଭିନ୍ନ ପ୍ରକାର ଅଛି ହଁ ସେଇଟା ତ ମାମୁଲି ରେଟ୍ ସେଇଟା ସମସ୍ତଙ୍କୁ ଯେମିତି ପୋଷେଇବ ସେମିତି ହବନା ଖାଲି ଆପଣଙ୍କ ପାଇଁ ଏକୁଟିଆ ବଢ଼ିଯାଉଛି କି ଆମେ କଷ୍ଟମର୍ ଆମର ହଁ ସେମିତି ସବୁ ତ ଲୋକ ମାନେ କୁହନ୍ତୁ ହଁ ହଁ ହଉ ଆପଣ ଆସନ୍ତୁ ଜିନିଷ ଦେଖନ୍ତୁ କ୍ଵାଲିଟି ଦେଖନ୍ତୁ ସେହି ଅନୁସାରେ ଦେଖିକି ପଇସା ଦେଇକି ନେବେ ଆଉ ଅସୁବିଧା କିଛି ନାହିଁ

ହଁ କ୍ଵାଲିଟି

ହଁ ହଁ ହଁ ଆସନ୍ତୁ ଆସନ୍ତୁ ଆସନ୍ତୁ ନାଇଁ ଚାଉଳ ତ ପାଞ୍ଚ ଦଶ ପ୍ରକାର ଅଛି ବିରିୟାନି ହେଉଛି ପଚାଶ ଟଙ୍କା ନାଇଁ ଏକ ନମ୍ବର ଦୁଇ ନମ୍ବର ଅଛି ଅରୁଆ ତିରିଶ ଟଙ୍କା ଅଛି ଅରୁଆ ପଇଁତିରିଶ ଟଙ୍କା ଅଛି ଅରୁଆ ମଧ୍ୟ ଅଛି ଚାଳିଶ ଟଙ୍କା ପଚିଶ କିଲିଆକୁ ପଡ଼ିବ ଚାଳିଶି ଟଙ୍କା ହିସାବରେ ହିସାବ କରୁନାହାନ୍ତି

ହଁ ହଁ ହଁ ହଁ

ହଁ ହଁ ଆପଣ ଆସନ୍ତୁ ସେ ରଣପୁର ଯାଇକି ବୁଝିକି ଦେଖିକି ଆସନ୍ତୁ ଚାଉଳ କ୍ଵାଲିଟି ଏଠି ଆମପାଖକୁ ଆସିବେ ଚାଉଳ କ୍ଵାଲିଟି ଦେଖିବେ ସେହି ଅନୁସାରେ ରେଟ୍ ମଧ୍ୟ ଦେଖିବେ ଆପଣଙ୍କୁ ପୋଷେଇଲେ ନେବେ ନହେଲେ ନାହିଁ ଆଉ କ'ଣ କରିବା କାହିଁକିନା ଯେମିତି ଦୁଇ ପଇସା ଦେଇକି ଆପଣ ଚାହୁଁଛନ୍ତି ହଁ ହଁ ହଁ ହଁ ଜିନିଷ କିଛି ଖରାପ ନାହିଁ ଆପଣ ଆସନ୍ତୁ ଅସୁବିଧା କିଛି ହେବନି ହଁ ହଁ ହଁ

ହଁ ହଁ ପଠେଇ ଦେବି ହେଉ